ମୁଁ କିଣିଥିବା ସୋଫାଟିର ସକାରତ୍ମକ ବିଷୟରେ କିଛି କହୁଛି ସେ ସୋଫାଟି ଦେଖିବାକୁ ବହୁତ ସୁନ୍ଦର ଅଟେ ଆଉ ବହୁତ ବଡ଼ ବି ଅଟେ ବହୁତ ବଢ଼ିଆ ଲୋକ ବସିପାରନ୍ତି